ଯେତେବେଳେ ଗୋଟିଏ ଲୋକଟି ପ୍ରଥମେ ଚିତ୍ର ଅଙ୍କନ କରେ ସେ ସାଧାରଣତଃ କେତୋଟି ଭୁଲ କରିଦେଇଥାଏ ଯେପରିକି ସେ ସ୍ପଷ୍ଟ ଭାବରେ ଚିତ୍ରଟିଏ ଆଙ୍କିବା ରଙ୍ଗ ଦେବା ଏବଂ ଅଧିକାଂଶ ଭୁଲ ହୋଇଥିଲେ ସେ ତାର ରବରରେ ଛପାଇବା ଦ୍ୱାରା ସେଗୁଡ଼ିକୁ ଅତି କଦର୍ଯ୍ୟ ହୋଇଯାଇଥାଏ ଯାହାଦ୍ଵାରା କି ସ୍ପଷ୍ଟ ଭାବରେ ଦେଖାଯାଇନଥାଏ ଏବଂ ମୁଁ ବି ମଧ୍ୟ ଏପରି ଚିତ୍ର କରୁଥିଲି ପ୍ରଥମେ ପ୍ରଥମେ କିନ୍ତୁ ଯେତେବେଳେ ପ୍ରଥମେ ଗୋଟିଏ ପରିବେଶର ଚିତ୍ର କରିଥିଲି ସେଥିରେ ବହୁତ ପ୍ରକାର ଭୁଲ୍ ହୋଇଥିଲା ମୁଁ ଦିନକୁ ଚାରିରୁ ପାଞ୍ଚଘଣ୍ଟା ଚିତ୍ରଟି ଅଙ୍କନ ଏବଂ ଅଭ୍ୟାସ କରିବା ଦ୍ୱାରା ମୋର ବର୍ତ୍ତମାନ ଚିତ୍ରରେ ବହୁତ ପରିବର୍ତ୍ତନ ଆସିଛି ଏବଂ ମୁଁ ଜଣଙ୍କଠାରୁ ଏ ପ୍ରଶିକ୍ଷଣ ମଧ୍ୟ ନେଉଥିଲି ଯାହାଦ୍ଵାରା କି ମୋର ଅଧିକ ଆହୁରି ଠିକ୍ ଭାବରେ ଚିତ୍ରଟି ଅଙ୍କନ ହୋଇପାରିଲା ଏବଂ ମୁଁ ବହୁତ ୟୁଟୁବ୍ ବା ଆମର ବିଭିନ୍ନ ପ୍ରକାର ସାଇଟ୍ ରୁ ଯାଇକି ମୁଁ ବର୍ତ୍ତମାନ ଚିତ୍ରଟି ଆଙ୍କୁଛି ଏବଂ ମୁଁ ଗୋଟିଏ ଚିତ୍ର ଆଙ୍କିବା ପାଇଁ ମୁଁ ପନ୍ଦରରୁ କୋଡ଼ିଏ ମିନିଟରେ ମୋର ଗୋଟିଏ ଚିତ୍ରଟି ଅଙ୍କନ ହେଇପାରୁଛି ଯାହା ଏହାକୁ ମୁଁ ଗୋଟିଏ ବୃତ୍ତି ଭାବରେ ଭାବିଛି ଯାହାଦ୍ଵାରା କି ମୁଁ ଏହିଠାରୁ ଚିତ୍ର ଅଙ୍କନ କରି ଦୁଇ ପଇସା ଅର୍ଜନ କରିପାରୁଛି ଏବଂ ମୁଁ ଏହାକୁ ଗୋଟିଏ ବୃତ୍ତି କରିବାପାଇଁ ଲାଗିଛି